ହ୍ୟାଲୋ

ହଁ କହୁଥିଲି କହନ୍ତୁ ଆଚ୍ଛା ଆପଣ କେଉଁ ଜାଗାରୁ କହୁଥିଲେ ଟିକେ ମୁଁ ଜାଣିପାରିବି କି ଇ ମାନେ ଆପଣ କହୁଛନ୍ତି ଆପଣ ଏଇଟା କ'ଣ ବଣେଇ ସେଇ ଆଦିବାସୀ ଏରିଆରୁ କହୁଛନ୍ତି ନା ଅନ୍ୟ ଆମର ଏଇ

ଭଲ ଚିନ୍ତା କରୁଛନ୍ତି ଏଇଟା ବହୁତ ଭଲ କଥା ଖାଲି ଆପଣ ବିରିୟାନୀ କରୁଛନ୍ତି ନା ଅନ୍ୟ କିଛି ଦେ ଆଉ କରିବା ପାଇଁ ଚାହୁଁଛନ୍ତି ବହୁତ ଭଲ ଚିନ୍ତା ଆଜ୍ଞା ଆପଣ ସେଇଟା ପେ ଯେଉଁ ପେପର୍ରେ ସମାଜ ପେପର୍ରେ ବାହାର କରିବେ ମୁଁ ସେଇଟା ଆପଣ ଫ୍ରଣ୍ଟ ପେଜ୍ରେ ବାହାର କରିବା ପାଇଁ ଚାହୁଁଛନ୍ତି କି ନା ବ୍ୟାକ୍ ପେଜ୍ରେ ବାହାର କରିବା ପାଇଁ ଚାହୁଁଛନ୍ତି ଠିକ୍ ଅଛି ତା'ହେଲେ ଆପଣଙ୍କ କଥା ଶୁଣି ମୁଁ ଭାବୁଛିି ଫ୍ରଣ୍ଟ ପେଜ୍ରେ ବାହାର କରିଦବା ଭାରି ଭଲ ହେବ ଆଉ ଗୋଟେ ଜିନିଷ ମୋତେ କୁହନ୍ତୁ ଆପଣ କେଉଁ ତାରିଖରେ ମାନେ ପକାଇ ପକାଇବା ପାଇଁ ଚାହୁଁଛନ୍ତି କେତେ ତାରିଖ ଗୋଟେ ଦିନ ପାଇଁ କରିବେ ନିଶ୍ଚୟ ନିଶ୍ଚୟ ସେଥିରେ କିଛି ଇଏ ନାହିଁ ଚିନ୍ତା କରିବା ନାହିଁ ମୁଁ ନିଶ୍ଚୟ ସାହାଯ୍ୟ କରିବି କିନ୍ତୁ ଆପଣ ଯେଉଁ ଜାନୁଆରୀ ପାଞ୍ଚ କହିଲେ ସେଇଟା ଗୋଟେ ଦିନ ପାଇଁ ହେବ ନା ଚାରି ପାଞ୍ଚ ଦିନ ପାଇଁ କରିବା ପାଇଁ ଚାହୁଁଛନ୍ତି କେତେ ଦିନ ପାଇଁ ସେଇଟାକୁ ମାନେ ଡେଟ୍ ଯେଉଁ ଆମେ ପକାଇବା ପାଞ୍ଚ ଛଅ ଦିନତ ନା କୁହନ୍ତୁ ଠିକରେ କହନ୍ତୁ ପାଞ୍ଚ ଦିନ କରିବେ ନା ଛଅ ଦିନ କାହିଁକି ଲୋକ ସେଇ ହିସାବରେ ଆପଣ ଯଦି ପାଞ୍ଚ ଦିନ କରିବେ ଲୋକମାନେ ପାଞ୍ଚ ଦିନ ହଉଛୁ ଜାଣିବେ ଛଅ ଦିନ କହିଲେ ମୁଁ ଛଅ ଦିନ ଡେଟ୍ ପକାଇବୁ ଠିକ୍ ଠିକ୍ ଅଛି ଆପଣ ମୋତେ ଆପଣଙ୍କର ଠିକଣାଟା ପଠାଇଦେବେ ଆଉ ତାରିଖ ଦେଖି ଗୋଟେ ବା ସବୁ କେଉଁ ଜାନୁଆରୀ ପାଞ୍ଚରୁ ଜାନୁଆରୀ ଦଶ ପର୍ଯ୍ୟନ୍ତ ପାଞ୍ଚ ଦିନ ହେଲା ହେଲା ତା'ପରେ ଆପଣ ଠିକଣା ଦେଖି ପଠାଇଦେବେ ମୁଁ ସେଇଟା ଆପଣଙ୍କୁ ବାହାର କରିକି ମାନେ ପେପର୍ରେ ବାହାର କରିଦେବି ଠିକ୍ ଅଛି ହଉ ରହିଲି ଆଜ୍ଞା